ମୋର ସଫଳତାର କାହାଣୀ ହେଲା ମୁଁ ମୋର ବୀମା କରିଥିବା ଜନସାଧାରଣଙ୍କ ପାଇଁ ମୁଁ ଆଜି ଗର୍ବିତ ଏବଂ ସେମାନଙ୍କର ପ୍ରୋତ୍ସାହନତା ପାଇଁ ମୁଁ ସେମାନଙ୍କ ଯୋଗୁଁ ଆଜି ସଫଳତାର ଶୀର୍ଷରେ ଚଢ଼ିଅଛି ତେଣୁ ମୋର ଖୋର୍ଦ୍ଧା ଶାଖା କାର୍ଯ୍ୟାଳୟର ଶାଖା ଅଧିକାରୀ ଏବଂ ଭୂବନେଶ୍ୱର ମଣ୍ଡଳର ମଣ୍ଡଳାଧିକାରୀ ମୋର ଉନ୍ନୟନ ଅଧିକାରୀଙ୍କୁ ମୁଁ ସାଧୁବାଦ ଦେଉଅଛି ସେମାନେ ମୋତେ ସାହାଯ୍ୟ କରିଥିବାରୁ ମୁଁ ଆଜି ଗର୍ବିତ ତେଣୁ ମୋ ପାଇଁ ମୁଁ ଗର୍ବିତ ଯେହେତୁ ମୁଁ ଗୋଟିଏ ସରକାରୀ ବୀମା କମ୍ପାନୀରେ କାମ କରୁଅଛି ସେ ଏଲ୍ ଆଇ ସି ଅଫ୍ ଇଣ୍ଡିଆ ତେଣୁ ସେଥିପାଇଁ ମୁଁ ବହୁତ ଗର୍ବିତ ଏଲ୍ ଆଇ ସି ରେ କାମ କରି ମୁଁ ଲୋକମାନଙ୍କୁ ଯେଉଁ ବୀମା ପ୍ରଦାନ କରୁଅଛି ସେ ବୀମା ପାଇଁ ସେ ଲୋକମାନେ ମଧ୍ୟ ଗର୍ବିତ ହେବା ସହିତ ସେମାନଙ୍କର ଗର୍ବିତା ମୋ ପାଇଁ ମଧ୍ୟ ସଫଳତାର ଚାବି କାଠି ତେଣୁ ମୁଁ ସବୁବେଳେ ଥାଏ ଯେ ମୋର ଲୋକମାନେ ବା ମୋର କଷ୍ଟମର ମାନେ କିଭଳି ଭାବେ ବହୁତ ଭଲରେ ସେମାନଙ୍କର ପ୍ରିମିୟମକୁ ଦେଇ ଚାଲନ୍ତୁ ଏବଂ ମୁଁ ମୋର ସେମାନଙ୍କର ପଇସାକୁ ଜମା କରି ସେମାନଙ୍କ ପାଇଁ ବା ସେମାନଙ୍କ ପାଖରେ ପହଁଞ୍ଚିଥାଏ ତେଣୁ ମୁଁ ଆପଣମାନଙ୍କ ଯୋଗୁଁ ବା ମୁଁ ଏହି ସଫଳତା ପାଇଁ ମୋର ଇଶ୍ଵରଙ୍କର ଆଶୀର୍ବାଦ ମଧ୍ୟ ରହିଅଛି